ଦେଖିବାକୁ ଗଲେ ତ ସବୁ କବି ସବୁ ଆମ ପରିବେଶ ବିଷୟରେ ସବୁ ଭଲ କଥା ଲେଖିଥାନ୍ତି ଯେପରି ସବୁ ଆମ ଗଳ୍ପ ଗଳ୍ପ ଛନ୍ଦ କିଛି ଇତ୍ୟାଦି ଇତ୍ୟାଦି ସବୁ ଲେଖିଥାନ୍ତି ହେଲେ ଆମ ଗଙ୍ଗାଧର ମେହେର ଯେଉଁ ଗଳ୍ପ ପାଠ ଇତ୍ୟାଦି କିଛି ଲେଖିଥାନ୍ତି ସେ ତାଙ୍କର ଗୋଟେ ମନୋଭାବ ପ୍ରତି ଆଧାରିତ୍ ଭାବରେ ଲେଖିଥାନ୍ତି ଯେପରି କି ଆମର ତପସ୍ଵିନୀ ତପସ୍ଵିନୀ ଗଳ୍ପ ସେଇଟା ଗୋଟେ ବହୁତ ମନଲୋଭା ଗଳ୍ପ ଟେ ଯେଉଁଠି ଆମର ଯେପରି ପଢ଼ିଲେ କିଛି ଗ୍ରାମୀଣ ଜୀବନ ଯାପନ ଯେପରି ଆଦାନ ପ୍ରଦାନ ଜନ ସଂଖ୍ୟା ଇତ୍ୟାଦି ଇତ୍ୟାଦି କିଛିର ବର୍ଷାକୁ ନେଇ ଆମେ ରଚନା କରାଯାଇଥାଏ ସେପରି ସେ ଲେଖିଛନ୍ତି ଗଙ୍ଗାଧର ମେହେର ଗୋଟିଏ ମୋତେ ମୋତେ ବୋଲି ନାଇ କେତେ ଲୋକଙ୍କ ଆମ ଆଖ ପାଖରେ ବରପାଲିରେ ଜନ୍ମ ଗ୍ରହଣ କରିଥିଲେ ନା ସେଥିପାଇଁ ସେ ଆମ ସାହି ପଡ଼ିଶାର ହାଲ୍ ଚାଲ୍ ଦେଖି ସବୁ ଗପ ଛନ୍ଦ ପାଠ ଇତ୍ୟାଦି ରଚନା କରିଛନ୍ତି ଯେଉଁଥିରେ ସେ ସେ କବି ପଦକୁ ବି ହାସଲ ବି କରିଥିଲେ କରିଲେ ବି ତାଙ୍କ ପ୍ରବନ୍ଧ ଛନ୍ଦ ଇତ୍ୟାଦି ପଢ଼ିବା ବହୁତ ମଜା ଲାଗେ ଭଲ ଲାଗେ ଯୋଉଥିରେ ଆମ ମ୍ୟାଟ୍ରିକ୍ କ୍ଲାସ୍ ରେ ତାଙ୍କ ଗଳ୍ପ ପାଠ ଇତ୍ୟାଦି ସବୁ ଅଛି ଆମ ଓଡ଼ିଆ ବହିରେ ତ ଭଲ କବି ବହୁତ